ଓଡ଼ିଶାର ବ୍ୟବସାୟ କ୍ଷେତ୍ର ବହୁତ ଉନ୍ନତମାନ ଟେକ୍ନୋଲୋଜି କିମ୍ବା ଟ୍ରେଣ୍ଡସର ଲାଭ ଉଠାଇ ଥାଏ ଆମର ବର୍ତ୍ତମାନ ସବୁ ଯେଉଁ ବ୍ୟବସ୍ଥା ଆସିଛି ସେଗୁଡ଼ିକ ବହୁତ ଭଲ ଯୋଗ୍ୟ କିନ୍ତୁ ବହୁତ ଜାଗାରେ ପହଞ୍ଚି ପାରିନି ଗଳିକନ୍ଦିରେ ପହଞ୍ଚିଲେ ବହୁତ ଭଲ ଲାଭ ହେଇଥାନ୍ତା ଡିଜିଟାଲ୍ ସେବା ମଧ୍ୟ ସବୁ ଜାଗାରେ ପହଞ୍ଚି ଏମ ଏସ୍ ଏମ ଇ ଏ ଆଇ ଦୃତ ଦେହ ବିକଳ୍ପ ଗ୍ରହଣ କରାଯାଇଅଛି ସବୁ ଜାଗାରେ ବ୍ୟାଙ୍କ ଖୋଲିଛି ସବୁ ଜାଗାରେ ଫୋନ୍ପେ ଗୁଗୁଲ ପେ ଇତ୍ୟାଦିର ବ୍ୟବହାର ଲୋକମାନେ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନ୍ଲାଇନ୍ ବ୍ୟବହାର କରନ୍ତି ସବୁ ଜିନିଷ ଗୁଡ଼ିକ ବହୁତ ଭଲ ଆଉ ଆଗାମୀ ଦିନରେ ମଧ୍ୟ ସବୁ ଟେକ୍ନୋଲୋଜି ଆହୁରି ଭଲ ହବ ସେଥିପାଇଁ ଭଲ ଲାଗୁଛି ଏବଂ ବହୁତ ପରୀକ୍ଷା ବହୁତ ଆଗରେ ଯିବ ଲାଗୁଛି